ନାଗରିକଙ୍କ ସୁରକ୍ଷା ଓ ସମାଜରେ ଶାନ୍ତି ରଖିବା ପାଇଁ ଆଇନ ବ୍ୟବସ୍ଥାରେ କିଛି ସୁଧାର ଆଣିବାର ଅଛି ଯେପରିକି ବିଭିନ୍ନ ଛକ ମାନଙ୍କରେ ପୋଲିସ ମାନଙ୍କର ପହରା ଦେବା ଉଚିତ ଓ ପୋଲିସ ସହାୟତା କେନ୍ଦ୍ର ଖୋଲିବା ଉଚିତ ତା'ସହିତ ସରକାରଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ଲୋକ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଦିନକୁ ଦିନ ଦେଶରେ ଅପରାଧ ହାର ବଢ଼ିବାରେ ଲାଗିଛି ସେହି ଅପରାଧ ହାର ବଢ଼ିବାର ମୁଖ୍ୟ କାରଣ ହେଉଛି ଶିକ୍ଷାର ଅଭାବ ଆଉ ଦାରିଦ୍ରତା ବେରୋଜଗାରୀ ଓ ନିଶାର କୁପ୍ରଭାବ ସେଥିପାଇଁ ଯଦି ଲୋକମାନଙ୍କ ମଧ୍ୟରେ ଆମେ ଶିକ୍ଷା ଭଲ ଭାବରେ ପ୍ରଶୟ କରିପାରିବା ଓ ଦାରିଦ୍ରତା ଦୂରୀକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇପାରିବା ଓ ଲୋକମାନଙ୍କୁ ରୋଜଗାର ଦେଇପାରିବା ତଦ୍ୱାରା ଲୋକମାନେ ଅପରାଧ କରିବାପାଇଁ କେବେ ମନେ କରିବେ ନାହିଁ ଓ ଆମେ ଏହି ଅପରାଧ ହାରକୁ କମ କରିବାପାଇଁ ତା'ସହିତ କିଛି କଠିନ ଦଣ୍ଡ ରଖିପାରିବା ଓ ସରକାରଙ୍କ ସହାୟତାରେ ବିଭିନ୍ନ ପଦକ୍ଷେପ ଉଠାଇ ପାରିବା